ଛବିଶି ଜୁନ୍ ଦୁଇ ହଜାର ଏକ ପନ୍ଦର ଅଗଷ୍ଟ ଦୁଇ ହଜାର ଚଉଦ ଏକ ମେ ଦୁଇ ହଜାର ତିନି ଚଉଦ ଫେବୃୟାରୀ ଦୁଇ ହଜାର ପନ୍ଦର ପନ୍ଦର ଜୁନ୍ ଦୁଇ ହଜାର ସତର